ପଶୁମାନେ ଚରିବା ପାଇଁ ବହୁ ବଡ଼ ବଡ଼ ଖେତ ସ୍ଥାନ ଓ ବହୁତ ଜାଗାରେ ଗାଈ ଗୋରୁ ଗାଈ ଚରିବା ପାଇଁ ଜାଗା ଅଛି ଓ ଗାଈ ଗୋରୁ ଘାସୁଆ ପାଖରୁ ଇଏ ପାଖରୁ ଲଡ଼ା ପାଖରୁ କୁଟା ପାଖରୁ ସବୁ କିଛି ଚରୁଛନ୍ତି ୟେ ହିସାବରେ ସେ ଜାଗାରେ କୌଣସି ପ୍ଲାଷ୍ଟିକ କିମ୍ବା ଇଏ ସବୁ ପକେଇଲେ ବହୁତ ନଷ୍ଟ ଉପକୃତ ବି ହେଇଥାଏ ଯାହାଫଳରେ ଜୈବିଭାଗ ଗ୍ୟାସ ବା ରାସାୟନିକ ପଦାର୍ଥ ଯଦି ପ୍ଲାଷ୍ଟିକ ଇଆଦି ଇତ୍ୟାଦି ଏସବୁ ଜାଗାକୁ ବହୁ ବ୍ୟବହୃତ ଖରାପ କରିଥାଏ ସେଥିମଧ୍ୟରୁ ଗାଈ ଗାଈ ଦେହପା ସବୁବେଳେ ଖରାପ ରହିଥାଏ ତେଣୁ ସେ ଜାଗାରେ ସେ ଜିନିଷ ସବୁ ପକେଇବା ବି ନୁହେଁ ଓ ପାଣିପାଗ ଯେଉଁ ପ୍ଲାଷ୍ଟିକ ଜଳର ଅଭାବ ପରିବେଶର ପରିବର୍ତ୍ତନ ଆଗରୁ ଏସବୁ ଜିନିଷକୁ ଲକ୍ଷେ ଆଗରେ ରଖିକି ସେ ସ୍ଥାନରେ ସବୁ ପକେଇବା କଥା ନୁହଁ ତେଣୁ ଗୋରୁ ଗାଈ ଚଳୁଥିବା ଖେତ ସ୍ଥାନ ବା ପଡ଼ିଆ ଜାଗାରେ ସେ ଜାଗାରେ ଘାସ ଫାସ ଗୋରୁଗାଈ ଚଳେଇକି ଗାଈ ଖାଇ ଘାସ ଘାସ ଖାଆନ୍ତି ଓ ସେମାନଙ୍କର ସେ ଭଲ ବି ରହିଥାଏ ଓ ଅନୁଭୂତି ହିସାବରେ ଭଲ ବି ରହିଥାଏ ଓ ଆଉ ସେସବୁ ଦିଗ ଉପରେ ଲକ୍ଷ ରଖିକିରି ବହୁ ଏ ସମାଜକୁ ବି ସମସ୍ତେ ଇଏ କରିଥାଏ